କୃଷି ମାନେ ପଶୁପାଳନ ପାଇଁ ଯେମିତି ଆମର ପଶୁ ରଖିଲେ ଗୋଟେ ଗାଈ ରଖିଲେ ସେଥିରୁ ଆମେ କ୍ଷୀର ଆଣିକି ବିକ୍ରି ମଧ୍ୟ କରିପାରୁଛନ୍ତି ତାର ଗୋବରକୁ ନେଇକି ଆମେ କମ୍ପୋଷ୍ଟ୍ ଭଳିଆ ବିଲରେ ବ୍ୟବହାର କରିକି ଭଲ ଚାଷବାସ ବି କରିପାରୁଛନ୍ତି ଆଉ ଚାଷୀ ଏହି ଗୋବରକୁ ଆମେ ବିଲରେ ପକାଇଲେ ତାହା ଖତ ଦ୍ୱାରା ଆମର କ'ଣ ଭଲ ଧାନ ଯାହା ବି ପନିପରିବା ଲଗାଉଛେ ଯେଉଁଥିରେ ପକାଇଲେ ତ ଭଲ ତ ଭଲ ଉତ୍ପାଦନ ହେଉଛି ଚାଷୀମାନଙ୍କ ପାଇଁ ଏହା ନିହାତି ଦରକାର ଏ ଯେମିତି ଗାଈ ଗୋରୁ ରଖିବା ଆମେ ଛେଳି କୁକୁଡା ରଖିଲେ ସେଥିରୁ ଅଣ୍ଡା ଫଣ୍ଡା ଆଣି ବିକ୍ରି କରୁଛନ୍ତି ସେଇଟା ବହୁତ ମାନେ ଭଲ ତାକୁ ଯଦି ଆମେ ରଖିଲେ ବହୁତ ଲାଭ ଅଛି ବାକି ଲୋକ ମାନେ ତ ଏବେ ପଶୁ ପାଳନ କରିବା ପାଇଁ କେହି ବେଶୀ ଆଗ୍ରହୀ ନୁହଁନ୍ତି କାହିଁକି ନା କିଛି ସରପଞ୍ଚରୁ ବି ସମର୍ଥନ ମିଳନ୍ତା ଲୋନ୍ ଫୋନ୍ ମିଳନ୍ତା କି ଏବେ ଯେମିତି ଛେଳି ଘର କୁକୁଡ଼ା ଘର ସବୁ ମିଳୁଛି କି ଛେଳି କୁକୁଡ଼ା ସବୁ ପାଳନ କରିବା ପାଇଁ ଆସୁଛି ସେମିତି କଲେ ବି ଟିକେ ଭଲ ହୁଅନ୍ତା ଲୋକମାନେ ଟିକେ ଆଗ୍ରହୀ ହୁଅନ୍ତେ ରଖିବା ପାଇଁ